ଆମ ରାଜ୍ୟରେ ଓଡ଼ିଆ ଭାଷାର ଭୂମିକା ଅନେକ ବଡ଼ ଏବଂ ସାଂସ୍କୃତିକ ଐତିହାସକୁ ସଂରକ୍ଷଣ କରିବା ପାଇଁ ଅନେକ ପର୍ବପର୍ବାଣିରେ ଏହି ସାଂସ୍କୃତିକ କଲାକୁ ନେହି କଲାକୁ ନେଇ ଅନେକ କାର୍ଯ୍ୟ ହେଇଥାଏ ଅନୁଷ୍ଠିତ ହେଇଥାଏ ଯେମିତି କି ମାଲ୍ୟବନ୍ତ ଏଠାରେ ଆମର ସାଂସ୍କୃତିକ କଳା ପ୍ରଦର୍ଶନ କରିଥାଏ ଏବଂ ଅନେକ ବଡ଼ ବଡ଼ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକଳାପକୁ ନେଇ ପୂଜା ଅର୍ଚ୍ଚନା ହେଇଥାଏ ତା'ହା ଭିତରେ ଭାଷାର ଅନେକ ବଡ଼ ଭୂମିକା ଅଛି ଓଡ଼ିଆ ଭାଷାର ଏହି ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସାଂସ୍କୃତିକ ଐତିହାସିକ ସଂରକ୍ଷଣ ସଂସ୍ଥା ଦ୍ୱାରା ଆୟ ଆୟୋଜନ କରିଥାଏ ଭାଷାକୁ ଅଗ୍ରଗତି କରିବାରେ ଏବଂ ରାଜ୍ୟର ପ୍ରମୁଖ ପର୍ବପର୍ବାଣିୀରେ ଏହି ଭାଷାକୁ ଅନେକ ଉପଲବ୍ଧ କରାଯାଇ ଥାଏ ଲୋକମାନଙ୍କ ଭିତରେ ସାଧାରଣ ଭାବରେ ଆମେ ବି ଏହି ସାଂସ୍କୃତିକ ଏବଂ ଐତିହାସକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବାହାରକୁ ଯାଇ ଓଡ଼ିଆରେ କଥାବାର୍ତ୍ତା ହେଇଥାଉ